ହଁ ମୋର ଜଣେ ପ୍ରିୟ ଲେଖକ ଅଛି ସିଏ ହେଉଛନ୍ତି ଫକୀରମୋହନ ସେନାପତି ଆଉ ସିଏ ସିଏ ହେଉଛନ୍ତି ଫକୀରମୋହନ ସେନାପତି ଓଡ଼ିଆ ସେ ଜଣେ ଓଡ଼ିଆ ଲେଖକ ଏବଂ ଇଷ୍ଟ ଇଣ୍ଡିଆ କମ୍ପାନୀର ସେ ଜଣେ ବାମଣ୍ଡା ରାଜସଭାରେ ଜଣେ ଦେୱାନ ଥିଲେ ଆଉ ତାଙ୍କୁ ବ୍ୟାସ କବି ଉପାଧି ମଧ୍ୟ ମିଳିଥିଲା ଆଉ ସେ ଲେଖିଥିବା କିଛି ପୁସ୍ତକ ହେଉଛି ସେ ବହୁତ ଗୁଡ଼ିଏ ପୁସ୍ତକ ଲେଖିଥିଲେ ଏବଂ ଉପନ୍ୟାସ ମଧ୍ୟ ଲେଖିଥିଲେ ଉପନ୍ୟାସ ଗୁଡ଼ିକ ହେଉଛି ମାମୁଁ ଲଛମା ଛଅ ମାଣ ଆଠଗୁଣ୍ଠ ପ୍ରାଅଶ୍ଚିତ ମୋତେ ତା ଭିତରୁ ଲଛମା ଯେଉଁ ଉପନ୍ୟାସଟି ଅଛି ସେଟା ଭାରି ଭଲ ଲାଗେ ଆଉ ସେ ସେଟା ଲଛମାଟା ଏକ ଐତିକାସିକ ଘଟଣା ଉପରେ ଆଧାରିତ ଲଛମା ହେଉଛି ଫକୀର ମୋହନ ସେନାପତିଙ୍କର ଦ୍ୱିତୀୟ ଉପନ୍ୟାସ ସେ ସେତେ ଅଠରଶହ ଛୟାନବେ ମସିହାରୁ ଉଣେଇଶହ ପାଞ୍ଚ ମସିହା ମଧ୍ୟରେ ଯେତେବେଳେ କଟକରେ ଅବସ୍ଥାନ କରୁଥିଲେ ସେହି ସମୟରେ ସେ ଲଛମା ଉପନ୍ୟାସଟିକୁ ଲେଖିଥିଲେ ସେ ଜଣେ ଯୁଗ ସ୍ରଷ୍ଟା ଥିଲେ ତାଙ୍କୁ ବ୍ୟାସ କବି ଉପାଧି ମଧ୍ୟ ମିଳିଥିଲା ତାଙ୍କର ଯେଉଁ ଚିନ୍ତାଧାରା ସାହିତ୍ୟିକ ଯେଉଁ ଭାଷା ତାଙ୍କର ବ୍ୟକ୍ତିତ୍ୱ ତାଙ୍କ ଲେଖିବାର ଶୈଳୀ ତାଙ୍କର ଯେଉଁ ସହିଷ୍ଣୁତା ତାଙ୍କର ଯେଉଁ ଲୋକମାନଙ୍କ ପ୍ରତି ଭଲ ପାଇବା ମୋତେ ଏ ଗୁଣ ଗୁଡ଼ିକ ତାଙ୍କର ଭାରି ଭଲ ଲାଗେ